ମୁଁ ଦକ୍ଷିଣ ଭାରତୀୟ ଚାଇନିଜ୍ ଖାଇବାକୁ ବହୁତ ପସନ୍ଦ କରେ କାହିଁକି ନା ଦକ୍ଷିଣ ଭାରତୀୟ ଚାଇନିଜ୍ଟା ମୋତେ ଆସିଥାଏ ଖାଇବାକୁ ମଧ୍ୟ ବହୁତ ଭଲପାଏ ମୁଁ ସବୁବେଳେ ଇଭନିଙ୍ଗରେ ବ୍ରେକଫାଷ୍ଟ୍ କରି ଖାଏ